ଆମେ ହେଉଛୁ ଭାରତୀୟ ଯେହେତୁ ଆମେ ଭାରତୀୟ ସେଥିପାଇଁ ଆମର ବିଭିନ୍ନ ପର୍ବପର୍ବାଣୀ ଅଛି ଆମ ଦେଶରେ ବି ବହୁତପ୍ରକାର ଲୋକ ବି ଅଛନ୍ତି ଧାର୍ମିକ ଧର୍ମପରାୟଣ ଲୋକ ଆମ ଦେଶରେ ଧର୍ମ ଧାର୍ମିକ ଲୋକ ଅଛନ୍ତି ଧର୍ମସ୍ଥଳୀ ବି ଅଛି ତେଣୁ ଆମର ସବୁ ପର୍ବ ବି ପାଳନ କରାଯାଏ କୁମାରପୁର୍ଣ୍ଣିମା ରଜ ସରସ୍ୱତୀ ପୂଜା ଗଣେଶ ପୂଜା ତା'ପରେ କାଳୀ ପୂଜା ବହୁତ ଧୁମ୍ଧାମ୍ ପାଳନ କରାଯାଏ ଆମର ଯେହେ ଆମର ଧର୍ମପରାୟଣ ଦେଶଯୋଗୁଁ ଆମର ବହୁତ ଧର୍ମସଂସ୍ଥା ବି ରହିଛି ଆମର ବି ବ ବହୁତ ପର୍ବପର୍ବାଣୀ ହୁଏ ପର୍ବପର୍ବାଣୀରେ ବହୁତପ୍ରକାର ଜିନିଷ ବି ତିଆରି ହୁଏ ସେଥିରେ ବି ଆମର ସମସ୍ତେ ବହୁତ ବ ବଡ଼ ଆକାରରେ ପାଳନ କରନ୍ତି ପିଲାମାନେ ବି ବହୁତ କୁମାରପୁର୍ଣ୍ଣିମାରେ ଝିଅମାନେ ବି ବହୁତ ପାଳନ କରନ୍ତି ଏମତି ସବୁ ଓଷା ଆମର ବହୁତ ଅଛି ଆଉ ଭାରତୀୟ ପର୍ବରେ ବହୁତ ପର୍ବପର୍ବାଣୀ ପାଳନ କରୁ ବାରମାସରେ ତେରପର୍ବ ପାଳନ କରୁ ଆଉ ବିଭିନ୍ନପ୍ରକାର ପର୍ବ ବହୁତ ଏମିତି ପାଳନ କରୁ ଆମେ ଆଉ